ହୁଁ ହ୍ୟାଲୋ ହଁ ନମସ୍କାର ହଁ ଖାତା ବହି ସବୁ ଅଛି ଖାତା କେତେ ଟଙ୍କିଆ ନବ ଦଶ ଟଙ୍କିଆ ଅଛି କୋଡ଼ିଏ ଟଙ୍କିଆ ଅଛି ପଚାଶ ଟଙ୍କିଆ ଅଛି ସବୁ ଅଛି କେତେ ଟଙ୍କିଆ ନବ କୁହ ହଁ ଅଛି ଅଛି ହଁ ରବର ପେନସିଲ୍ ପେନ୍ ସବୁ ଅଛି ହଁ ହଁ ସବୁ ଅଛି

ହଁ ଅଛି ଅଛି ହଁ ହଁ ଅଛି ଅଛି ଡେଲି ଜନଟା ପଚାଶ ଟଙ୍କା ମିଳେ ହଁ ପେନ୍ ପ୍ୟାକେଟ୍ ବି ଅଛି

ହଁ ଇଞ୍ଜିଙ୍ଗଟର୍ ପେନ୍ ଅଛି ହଁ ସବୁ ଯେଉଁ ପେନ୍ ନେ ସବୁ ଅଛି ହଁ କମ୍ପାସ୍ ବି ଅଛି ହଁ ସବୁ ଅଛି ଆ ହଁ ନଟରାଜ୍ ସବୁ ଅଛି ହଁ ଅପ୍ସରା ଅଛି ନଟରାଜ୍ ଅଛି ସବୁ ଅଛି ଅପ୍ସାରା ପେନସିଲ୍ ପ୍ୟାକେଟ୍ ନାହିଁ ହଁ ଅଛି କୋଡ଼ିଏ ଟଙ୍କିଆ

ହଁ ହଁ ଅଛି ଅଛି ଅଛି ହଁ ଅଛି ହଁ ଅଛି

ହଁ ଅଛି ହଁ କେତେ ପଡ଼ୁଛି ନି ତୁମ ପୁଅ ନା ଝିଅ